ଭାରତରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଖରାପ ଖରାପ ଅଛି ହେଲେ ଆଗ ତୁଳନାରେ କ'ଣ ଟିକିଏ ଭଲଅଛି ଆଉ ଆମ ଆଖପାଖରେ ଥିବା ଯେଉଁ ଡାକ୍ତରଖାନା ଏବଂ କ୍ଲିନିକ୍ ଗୁଡ଼ିକ ଯେଉଁ ଖରାପ ହେଲେ କ'ଣ ହେବ ଆଗ ତୁଳନାରେ ଟିକିଏ ଭଲ ଅଛି ଜଣାପଡ଼ୁଛି ଆଗ ତୁଳନାରେ ଟିକିଏ ଭଲ ଅଛି ଯେପରିକି ଆମେ କ'ଣ ପରିଚ୍ଛନ୍ନତା ଲମ୍ବା ଧାଡ଼ି ସୁଲଭତା ସେବା ଯେମିତି କ'ଣ ଅସୁବିଧା ହେଉ ନଥିଲା ସେହିପରି ପରିଚ୍ଛନ୍ନତା ଅଛି ଲମ୍ବାଧାଡ଼ି ଅଛି ସୁଲଭତା ସେବା ଏଥିପାଇଁ କ'ଣ ହେଉଛି ନା ଆଗ ଅପେକ୍ଷା ଟିକିଏ କ'ଣ ଆଗ ତୁଳନାରେ ଟିକିଏ ଭଲଅଛି ଆଉ ହେଲା ଯେମିତି ସୁଲଭତା ଯେମିତି ସୁଲଭତା କ'ଣ ବିଜୁସ୍ୱାସ୍ଥ୍ୟ କାର୍ଡ଼ ଯେଉଁ ସେ କାର୍ଡ଼ରେ ଯେଉଁ ସରକାର ଯେଉଁ କରିଛି ବିଜୁସ୍ୱାସ୍ଥ୍ୟ କାର୍ଡ଼ ସେ କାର୍ଡ଼ରେ କ'ଣ ମାଗଣା ଡାକ୍ତରଖାନାରେ ଯେଉଁ ମାଗଣା କ'ଣ ମେଡ଼ିସିନ୍ ଟିକିଏ ପାଉଛୁ କି ମାନେ କମ୍ ଟଙ୍କାରେ ଟିକିଏ ମେଡ଼ିସିନ୍ ପତ୍ର ହେଇଯାଉଛି କି ଯେଉଁ ଯେ କୌଣସି ରୋଗ ହେଉଛି କମ୍ ଟଙ୍କାରେ କ'ଣ ସେବା ହେଇଯାଉଛି ଖର୍ଚ୍ଚବାର୍ଚ୍ଚ କମ୍ ଟଙ୍କାରେ ଟିକିଏ ହେଇଯାଉଛି ଆଉ ଏମିତି ସେବା ସେବା କ'ଣ ନର୍ସମାନେ ନର୍ସମାନେ କ'ଣ ସେବା କରୁଛନ୍ତି ନର୍ସମାନେ ଯେ ତାଙ୍କ କାମ ସେ ସେବା କରୁଛନ୍ତି ଭଲସେ ଏମିତି ପରିଚ୍ଛନ୍ନତା ସରକାର ସରକାର ମେଡ଼ିକାଲ ଯେଉଁ ପରିଚ୍ଛନ୍ନ ତ କୁହନି ରୋଗ ନେଇକି ଯାଇଥିବ ଯେଉଁ ରୋଗ ରୋଗୀ ଗୋଟେ ଯେଉଁ ଯାଇଥିବ ସେ ରୋଗ ଭଲ ହେବ କ'ଣ ସେ ଦୁଇ ଡବଲ୍ ରୋଗ ଆଣିକି ଆସିବ ପୂରା ଅପରିଷ୍କାର ଲାଟ୍ରିନ୍ ହେଉ କି ବାଥ୍ରୁମ୍ ହେଉ କି ଛେପ ପକିଆ ହେଉ କି ଯାହା ହେଉ ମାନେ ପୂରା ଅପରିଷ୍କାର ସେ ଯାହା ହେଲେ ବି ଟିକିଏ ଆଗ ତୁଳନାରେ ଟିକିଏ ଭଲ ଅଛି ସେମିତି ଲମ୍ବାଧାଡ଼ି ଲମ୍ବାଧାଡ଼ି କ'ଣ ଲୋକ ଠିଆ ହେଇଥିବ ଯେ ହେଇଥିବ ରୋଗ ରୋଗୀ ଠିଆ ହେଇଥିବ ଯେ ସେମିତି ଠିଆ ହେଇଥିବ ଆଗ ଅପେକ୍ଷା ଟିକିଏ ଏବେ ଲମ୍ବାଧାଡ଼ି କ'ଣ କମ୍ ଧାଡ଼ି ହେଉଛି ଟିକିଏ ଟିକେଟ୍ ହେଇଯାଉଛି ଯେଉଁ କମ୍ ଧାଡ଼ି ହେଉଛି ଏମିତି ଆଉ ଲମ୍ବାଧାଡ଼ି ପରିଚ୍ଛନ୍ନତା କ'ଣ ପରିଚ୍ଛନ୍ନତା ସଫାସୁତୁରା ରହୁଛି ଆଗ ଅପେକ୍ଷା ସୁଲଭତା କମ୍ ଟଙ୍କାରେ ମିଳୁଛି ସେବା ନର୍ସମାନେ ତାଙ୍କ ସେବା କରୁଛନ୍ତି ଏହିପରି ଉନ୍ନତି ହେବା ଏହି କାମ ଉନ୍ନତି ହେବା ନିହାତି ଆବଶ୍ୟକ ନିହାତି ଦରକାର